ଆମେ ଜାଣିଛେ ଶିକ୍ଷା ହିଁ ସମସ୍ତ କ୍ଷେତ୍ରରେ ଉନ୍ନତି ଆଣିପାରିବ ଏହି ଉନ୍ନତମାନର ଶିକ୍ଷାଲାଭ ପାଇଁ ଆମକୁ ବିଭିନ୍ନ ପ୍ରକାର ସମ୍ବଳର ଆବଶ୍ୟକତା ରହିଛି ଯାହାଫଳରେ ଆମେ ସମ୍ବଳର ସଦୁପ ବିନିଯୋଗ କରି ଶିକ୍ଷାରେ ଉନ୍ନତି ଆଣିପାରିବା ଶିକ୍ଷାରେ ଉନ୍ନତି ଆଣିବା ପାଇଁ ପ୍ରଥମେ ପିଲାମାନଙ୍କର ଭିତ୍ତିଭୂମିକୁ ସୁଦୃଢ଼ କରିବା ଆବଶ୍ୟକ ଏହି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ବିଭିନ୍ନ ପ୍ରକାର ଶିକ୍ଷକ ଅଧ୍ୟୟନ ସାମଗ୍ରୀ ଓ ଅଧ୍ୟୟନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଶିକ୍ଷକ ଅଧ୍ୟୟନ ସାମଗ୍ରୀ ମଧ୍ୟରେ ଚକ୍ ଡଷ୍ଟର କଳାପଟା ଇତ୍ୟାଦିର ବିକଶିତ ଗୁଣ ଆଣିକି ପିଲାମାନଙ୍କୁ ଶିକ୍ଷାଦାନ ଦେବା ଉଚିତ୍ ଏବଂ ଅଧ୍ୟୟନ ପଦ୍ଧତିଗୁଡ଼ିକ ମଧ୍ୟରେ ଆମେ ସାଧାରଣତଃ ଦେଖିବା ଶୁଣିବା ପଦ୍ଧତିରେ ଶିକ୍ଷା ପ୍ରଦାନ କରାଯାଉଛି ଏହି ଅଧ୍ୟୟନ ପଦ୍ଧତିକୁ ଆମେ ଯଦି ଅଧିକରୁ ଅଧିକ ଉନ୍ନତି କରିପାରିବା ତେବେ ପିଲାମାନଙ୍କର ଶିକ୍ଷାକ୍ଷେତ୍ରରେ ଉନ୍ନତି ହୋଇପାରିବ ଦେଶର ସମସ୍ତ ନାଗରିକ ସଦୁପଯୋଗ ନାଗରିକ ଭାବେ ଗଢ଼ା ହୋଇପାରିବେ ଏବଂ ସେମାନେ ନାଗରିକ ଭାବେ ଗଢ଼ା ହୋଇ ନିଜ ଜୀବନ ତଥା ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିପାରିବେ